ଓଡ଼ିଆ ଭାଷା ସଂରକ୍ଷଣ କରିବା ପାଇଁ ସରକାର ଏବଂ ବିଭିନ୍ନ ସଙ୍ଗଠନ ପକ୍ଷରୁ ବହୁ ପଦକ୍ଷେପ ନିଆଯାଉଛି ଯେପରିକି ଓଡ଼ିଆ ଭାଷା ଶିକ୍ଷାକୁ ପ୍ରାଧାନ୍ୟ ଦିଆଯାଉଛି ଓ ଦୋକାନର ନାମ ଫଳକଗୁଡ଼ିକ ଇଂରାଜୀ ପରିବର୍ତ୍ତେ ଓଡ଼ିଆ ଲେଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି ଏହା ଏକ ପ୍ରୋତ୍ସାହିତ ଏବଂ ସଂରକ୍ଷଣ ପଦେକ୍ଷପ